ମୁଁ କେବେ ଏଲିଏନ୍ ଦେଖି ନାହିଁ ମୋତେ ସେଗୁଡ଼ିକୁ ଦେଖିବାକୁ ବହୁତ ଭଲ ଲାଗେ ମୁଁ ଟିଭିରେ ହିଁ ସେମାନଙ୍କୁ ଦେଖିଛି ଆଉ ସିନେମାରେ ବାହାର ଜଗତ କଥା ବିଷୟରେ ଶୁଣିଛି ବହୁତ ମଜା ଲାଗେ ସେମାନଙ୍କୁ ଦେଖିବା ସମୟରେ ବହୁତ ଖୁସି ମଧ୍ୟ ଲାଗେ ସେମାନଙ୍କ ଜୀବନ ଆଉ ଜୀବନଠାରୁ ବହୁତ ଅଲଗା ସେମାନେ ଅଲଗା ଧରଣର ଜୀବନ ଯାପନ କରନ୍ତି ସେମାନଙ୍କ ଜୀବନ ଅତି ସରଳ ସେମାନେ ଖୁସି ଖୁସିରେ ଜୀବନ ଯାପନ କରନ୍ତି ନକ୍ଷତ୍ର ଓ ବ୍ରହ୍ମାଣ୍ଡ ବିଷୟରେ ମୁଁ ଏବେବି କିଛି ଜାଣି ନାହିଁ